ହଁ କ'ଣ କହୁଛୁ କ'ଣ ହେଉଥିଲା କି ତାଙ୍କୁ କ'ଣ ମେଡ଼ିକାଲ୍ ନେଇନଥିଲ ଏବେ ଏବେ କ'ଣ କରୁଛନ୍ତି ସମସ୍ତେ

ହଁ ଆମେ ଯିବୁ ଏଇନେ ଆଉ ହଉ ହଉ ନେଇକି ଯିବୁ ଆଉ ଭାଇ ନହାଁନ୍ତି ବାହାରକୁ ଯାଇଛନ୍ତି ଆମେ ପିଲା ମୁଁ ଯିବୁ ଆଉ ହଉ ଭାଇ ଆସନ୍ତୁ ଆସିଲେ ଆମେ ଯିବୁ ଆଉ ଜେଜେମା' କ'ଣ ମଶାଣୀକୁ ନେଇଗଲେଣି ହଁ ହଉ ଆମେ ଯିବୁ ଟିକିଏ ଶୀଘ୍ର ଯିବୁ ଆଉ ହଉ ମୁଁ ଭାତ ବଶେଇଛି ଶାଶୁ ଶ୍ଵଶୁରଙ୍କୁ ଟିକିଏ ଖାଇବାକୁ ଦେଇସାରିକି ଯିବି ଆଉ ହଁ ହଉ ସମସ୍ତଙ୍କୁ କହିଦେବି ଆଉ ଆଗରୁ କ'ଣ ଦେହ ଖରାପ ଥିଲା ତାଙ୍କୁ କାହିଁକି କୁଣିଆ ଘରେ ଛାଡ଼ିଥିଲ ତାଙ୍କ ଦେହ ତ ଭଲ ନଥିଲା ତାଙ୍କୁ ଛାଡ଼ି ନଥାନ୍ତ ତାଙ୍କ ସାଙ୍ଗରେ ଯିଏ ଯାଇଥାଆନ୍ତା ଟିକିଏ ତାଙ୍କୁ ଭଲରେ ଦେଖା ଶୁଣା ଟିକିଏ କରିଥାନ୍ତ ହଁ ହଉ ତାଙ୍କୁ ଆମେ ଯେମିତି ଯାହା କରିକି ତୁମେ ଟିକିଏ ରଖିଥାଅ ଆମେ ଏଇନେ ଯିବୁ ଆଉ ହଁ ତାଙ୍କୁ ଟିକିଏ ତୁ ସମ୍ଭାଳେ ଆମେ ଆମେ ଯିବୁ ଏଇନେ ଆଉ ଟିକିଏ ଲେଟ୍ ହେବ ଆଉ କ'ଣ କରିବୁ ଦାଦାମାନେ ବାହାରୁ ଆସିଲେଣି ସମସ୍ତେଙ୍କି ଫୋନ୍ କରିକି ଡାକ ଆମେ ଯାଉଛୁ ଆଉ ଆଉ ପିଇସୀମାନଙ୍କୁ ଟିକିଏ ଫୋନ୍ କରିକି କହିଦିଅ ନାଇଁ ସବୁ କୁଣିଆ ମୈତ୍ର କହିକି ଟିକିଏ ଜଣେଇଦେ ହଁ ହଉ ମୁଁ ଯାଉଛୁ ଆଉ ଜେଜେମା'ଟା ଭଲ ଥିଲା ମରିଗଲା ଭାରି ଦୁଃଖ ଶୁଣିକି ଭାରି କଷ୍ଟ ଲାଗୁଛି ହଁ ହଉ ଆମେ ଯିବୁ ଏଇନେ ଟିକିଏ ଲେଟ୍ ହୋଇଯିବ ଆଉ ତାଙ୍କୁ ରଖିଥିବ ଯେମିତି ଛାଡ଼ିବନି ହଁ ହଉ ଜଲ୍ଦି ଯିବୁ ଆଉ ତାଙ୍କୁ ନେଇନଥିବ ମଶାଣୀକୁ ହଁ ହଉ ବୋଉ ଦେହ କେମିତି ଅଛି ହଁ ହଉ ବାପାଙ୍କୁ ଟିକିଏ ସମ୍ଭାଳ ହଉ ଦାଦାମାନଙ୍କୁ ଫୋନ୍ କରେ ପିଇସୀମାନଙ୍କୁ ସମସ୍ତଙ୍କୁ ଫୋନ୍ କର ଆମେ ଯିବୁ ଏଇନେ ଯାଇକି ତ ଆସୁଛୁ ସାଙ୍ଗେ ସାଙ୍ଗେ ଆଉ ଆଜି ରହିଁବୁନି ବା ଆମେ ଯିବୁ ଯାଇକି ଯେମିତି ହେଲେ ଯାଇକି ଦେଖିକି ଆସିବୁ ଆଉ ହଁ ହଉ ତା'ହେଲେ ଆଉ ମୁଁ ଗଲାଠୁ ଯାହା ହେବ ଆଉ ହଁ ହଉ ମୁଁ ଯିବି ହଉ ରଖ